ମୁଁ ଏଇ ପାଞ୍ଚ ଦିନ ତଳେ ବଜାରକୁ ଯାଇଥିଲି ସେଇଠୁ ଗୋଟେ ହଳଦିଆ ରଙ୍ଗର ଗୋଟେ ଲୁଗା ଆଣିଥିଲି ସେଇ ଲୁଗାଟା ପିନ୍ଧିଲେ ମୋତେ ବହୁତ ଭଲ ଲାଗୁଛି ପୂରା ଖରା ଦିନ ପାଇଁ ସେଇଟା ବହୁତ ଭଲ ଲୁଗା ଖରାରେ ସେ ଲୁଗାଟା ପିନ୍ଧିକି ଗଲେ ଏତେ ଗରମ ଜଣା ପଡ଼ୁନି ଆଉ ତା'ର ରଙ୍ଗଟା ବହୁତ ଭଲ ମୁଁ ସେଇଟାକୁ ପିନ୍ଧିକି ବଜାର ମନ୍ଦିର ସବୁଆଡେ ଯାଉଚି ସେ ଶାଢ଼ୀଟା ଏତେ ଭଲ କି ମୋ ପୁଅ ଝିଅ ମାନେ କହୁଛନ୍ତି ମା ତତେ ଏଇ ଶାଢୀଟା ବହୁତ ସୁନ୍ଦର ଦେଖା ହଉଛି ଆଉ ସେ ଶାଢୀର କପଡ଼ାଟା ବହୁତ ହାଲୁକା ତାକୁ ମୁଁ ପିନ୍ଧିକି ସବୁଆଡେ ବି ଯାଇ ପାରୁଛି ଯାହା ହେଉ ପାଞ୍ଚ ହଜାର ଟଙ୍କା ସିନା ନେଲା କିନ୍ତୁ ଶାଢୀଟା ମୋ ପାଇଁ ବହୁତ ଭଲ ପଡିଲା